ଆଜିର ସମାଜରେ ମହିଳାମାନଙ୍କ ଉନ୍ନତି ପାଇଁ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତି ଗ୍ରାମରେ ଗଠନ କରିଛନ୍ତି ଯାହାଦ୍ଵାରା ସେମାନେ ସଞ୍ଚୟ କେମିତି ହେବ ଶିଖିପାରୁଛନ୍ତି ସେମାନଙ୍କର ରୋଜଗାର କେମିତି ହେବ ତାହାର ଶିକ୍ଷା ବା ତାଲିମ୍ ଦେଇଥାନ୍ତି ଯାହାଦ୍ଵାରା ମହିଳା ମାନଙ୍କର ଉନ୍ନତି ହୋଇଥାଏ ଏବଂ ତାଙ୍କ ଭିତରେ ଏକତା ରହିଥାଏ ଏହା ମାଧ୍ୟମରେ ମହିଳା ମାନେ ମଧ୍ୟ ବିଭିନ୍ନ ପ୍ରକାର ନିଯୁକ୍ତି ପାଇପାରୁଛନ୍ତି ଯେମିତିକି ସରକାର ଦେଉଥିବା ଋଣ ବା ଟଙ୍କାରେ ସେମାନେ ବିଭିନ୍ନ ପ୍ରକାର ମେସିନ୍ ବସେଇଥାନ୍ତି ଏବଂ ସେଥିରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରିଥାନ୍ତି ଆହୁରି ମଧ୍ୟ କୃଷି କ୍ଷେତ୍ରରେ ତାଲିମ୍ ଦେଇ ରୋଜଗାର ବ୍ୟବସ୍ଥା କରିଥାନ୍ତି ଯାହା ଫଳରେ ସ୍ତ୍ରୀ ମାନଙ୍କର ରୋଜଗାର ବଢ଼ିବା ସହିତ ସେମାନଙ୍କର ସମୟ ଅପଚୟ ହୋଇନଥାଏ